ହ୍ୟାଲୋ ହଁ ମୁଇଁ ଏ କ୍ୟାବଟି ବୁକ୍ କରିଥିଲି ତ ଘ ଘଣ୍ଟେ ଆଗରୁ ଟାଇମ ଦେଇଥିଲି ଆସବାର୍ ଲାଗ ଏ ତ ଘଣ୍ଟେ ପରେ ହେଇଗଲାନ ମୁଇଁ ଡାକିଛେଁ ଯେନ୍ ଯାହା ଦେଇଥିନି ସେନ ବାକି ଆଇବାରନି କାହା ହେ ଯେ ଆଉ ଯଦି ଆଉ ଟାଇମଟି ଦଉଛୁ ସେ ଟାଇମରେ ଆସିବି ବୋଲି ଆମେ ଜିନଛୁଁ ନା ତ ଅଟକିଛୁଁ ଯଦି ଆସବାରାଇ ତ ତ କହିଦିତେ ନିଁ ଆସିପାରମେଁ ବୋଲି ହେଲେ ଆମେ ଏଇନୁ ଡାକିଛୁ ଆମର ବି ତ କାମ ଅଛେ ନା କେନ୍କି ଯିବାର ସେଲାଗିଁ ତ ଆମେ କ୍ୟାବ୍ଟେ ବୁକ୍ କରିଛୁ ନା ଜଲ୍ଦି ସେନକି ଯିମୁ ବୋଲି ଆପଣ ସେ ଯେନ୍ତା କରି ଆମେ କାହାକି ଭରା କରୁ ଆର ରେ ନେକ୍ସଟ ଆପଣ କେନ୍ତା ହେଲେ ଆମେ କରିପାରମୁ କହୁନ୍ ତ ଟାଇମି ଆଇାଇ ଆପଣମେ ତ କାମ ଅଛେ ଜରୁରୀ କାମ୍ଟେ ଯିବାର ଥିଲାଇ ହେ ମତେ ଲେଟ୍ ହେଇଗଲା ସେଙ୍ଗି ଯିବାର ଲାଗି ଏହାଦେ ଆମେ ଟାଇମରେ ଆସିବେ ନାଏଲେ ଆଗରୁ କହିଦେବେ ନିଁ ଆସ୍ବେ ବୋଲିକିରି ଏନ୍ତା ନାଇଁ କରବେ କେହି ନାଇ